ହଁ ସାର୍ ନମସ୍କାର୍ ହୋଟେଲ୍ରେ କହୁଥିଲେ କାଏଁ ମନିଷା ହୋଟେଲ୍ରୁ କହୁଥିଲେ କି ବଲୁଛେଁ ସାର୍ କ'ଣ ହୋଟେଲ୍ରେ କ'ଣ କ'ଣ ସୁବିଧା ଅଛି ସାର୍ ହୋଟେଲ୍ରେ କ'ଣ କ'ଣ ସୁବିଧା ଅଛି କହୁଥିଲି ବେଡ଼୍ ସୁବିଧା ଅଛି କି ନାହିଁ ଫ୍ୟାନ୍ଫେନ୍ ସୁବିଧା ଅଛି କି ନାଇ ଫ୍ୟାନ୍ ଅଛି କି ନାଇ କେତେ କ'ଣ ପଇସା ନେଉଛନ୍ତି କେତେ କ'ଣ ପଇସା ନେଉଛନ୍ତି ଆଉ ଖାଇବା ପିଇବା ଭଲ ମିଳିବ ତ କାହିଁକିନା ମୁଁ ଫାର୍ଷ୍ଟ୍ଥର ଓଡ଼ିଶା ନବରଙ୍ଗପୁରରେ ଆସିଛି ମୁଁ ନବରଙ୍ଗପୁର ବିଷୟରେ ଭଲ ଭାବରେ ଜାଣିନି ନା କେମିତି ଚୋକ୍ଲେଟ୍ କ'ଣ ଭଲ ରହିଛିି ନା କ'ଣ ଭଲ ଭଲ ଜିନିଷଟାକୁ ମିଳିବ ନା ଷ୍ଟାପ୍ମାନେ ବାହାରର ଅଛନ୍ତି ନା ନବରଙ୍ଗପୁରର ପଇସା କେତେ କ'ଣ ନେଉଛନ୍ତି କେତେ ନେଉଛନ୍ତି କୁହନ୍ତୁ ସେ ଅନୁସାରେ ବଜେଟ୍ କେତେ ହେଉଛି କ'ଣ ଯଦି କାହିଁକିନା ଆମକୁ ପ୍ରାଇସ୍ ଯେମିତି କ୍ଵାଲିଟି ସେମିତି ଫେସିଲିଟି ଦରକାର୍